ଆମେ କୃଷି ପାଇଁ ତ ସାଧାରଣ ହଳ ଲଙ୍ଗଳ ବ୍ୟବହାର କରୁ ହେଲେ ଆଜିକାଲି ତ ସବୁ ଟେକ୍ନିକାଲ ଯୁଗ ହେଇଗଲା ଟ୍ରାକ୍ଟର ବ୍ୟବହାର ହଉଛି ଟ୍ରାକ୍ଟର ତା'ପରେ ଏବେ ତ ରୋଟାଭିଟର ବ୍ୟବହାର ହଉଛି ତା' ପରେ କେଜୁଏଲରେ କାଦୁଅ କରାଯାଉଛି ରୋଟାଭିଟରରେ କାଦୁଅ କରାଯାଉଛି ଯାହାଫଳରେକି ଜମି ଉର୍ବର ହଉଛି ଆଉ ଚାଷ ବି ଠିକ ହଉଛି ଆଉ ରୋଟାଭିଟରରେ ମୁଗ ବିରି ବୁଣିବା ଦ୍ୱାରା ଯେହେତୁ ଏ ଜମି ର ଉନ୍ନତିକରଣ ହଉଛି ବା ଉର୍ବର ହଉଛି ତ ମ ଶସ୍ୟ ବି ଭଲ ହଉଛି ଆଉ ଏବେ ସବୁ ଥ୍ରେସରରେ ସବୁ ଧାନ ଲଗାଯାଉଛି କାହା ଆଉ ହାତରେ ଧାନ କାଟୁଥିଲେ ଏବେ ରୋଟରରେ ଧାନ କାଟୁଛନ୍ତି ଆଉ ଆଜିକାଲି ତ ସେ ହାଜବେଷ୍ଟର ଆସିଗଲାଣି ହାଜବେଷ୍ଟରେ ଧାନ କାଟିକରି ସାଙ୍ଗେ ସାଙ୍ଗେ ଘର ଲୋକେ ଅମଳ କରୁଛନ୍ତି ଆଗ ଅମଳ ହବାକୁ ବହୁତ ଦିନ ସମୟ ଲାଗୁଥିଲା ମାସ ମାସ ସମୟ ଲାଗୁଥିଲା ଆଜିକାଲି ଗୋଟେ ଦିନରେ ଧାନ ଅମଳ ହେଇକରି ଖଳାରେ ସୁଖା ହେଇଯାଉଛି